ଆରେ ଭାଇ ଆଉ ମୋର ତ ଏବେ ବିବାହ ହେଇସାରିଲାଣି ଆଉ ଏବେ ମୋର ତ ସବୁ ମୋ ହଜବେଣ୍ଡଙ୍କ ଇଏରେ ମାନେ ନେମ୍ ସର୍ନେମ୍ ସବୁ ଚେଞ୍ଜ ହବ ତ ମୋର ପାସପୋର୍ଟ ସବୁ ଗୁଡ଼ିକୁ ସବୁ ଅପଡ଼େଟ୍ କରିବାର ଅଛି ତ ମୁଁ ଏଇଟା କେଉଁଠି ଯାଇକି ଅପଡ଼େଟ୍ କରିବି ନା କ'ଣ କରିବି କେମିତି କରିବି ସେଇଟା ବୁଝିବାକୁ ଚାହେଁ ଆଉ ମୋତେ ତ ଏଇସବୁ ବିଷୟରେ କିଛି ଜଣା ନାହିଁ ଆଉ ମୁଁ ଚାହୁଁଛି ଦେଖ ତୁ ଟିକେ କାହାଠୁ କଥା ହେଇକି ବୁଝାବୁଝି କରିକି ଦେଖ ଏଇଟା କେଉଁଠି ମାନେ ଯାଇକି ସବୁ ଅପଡ଼େଟ୍ କରିବାକୁ ପଡ଼ିବ ଆଉ କେମିତି କ'ଣ କରିବାକୁ ପଡ଼ିବ କ'ଣ କ'ଣ ଡକ୍ୟୁମେଣ୍ଟସ୍ ଦରକାର ପଡ଼ିବ ନା କେମିତି ଯାଇକି କରିବି ମୋତେ ଏଇସବୁ କରିବାର ଏବେ ନିହାତି ଜରୁରୀ କ'ଣ ପାଇଁ ନା ଏବେ ତ ମୋର ମ୍ୟାରେଜ୍ ସରିଲା ନା ତ ଏବେ ତ ମୋତେ ଏସବୁ କରିବାକୁ ହିଁ ପଡ଼ିବ ସର୍ନେମ୍ ଚେଞ୍ଜ ହବ ମୋ ଏଡ୍ରେସ୍ ଚେଞ୍ଜ ହବ ତ ଏସବୁ ଦ ମାନେ କରିବାର ଅଛି ହେଲେ କେଉଁଠି ଯାଇକି କରିବି ଆଉ କ'ଣ କ'ଣ ଡକ୍ୟୁମେଣ୍ଟ ସବୁ ଲାଗିବ ଆଉ ସେଇଟା ତୁ ଦେଖ କାହାକୁ ଟିକେ ବୁଝିକି ମୋତେ ଜଣାଇବୁ ତା'ପରେ ଯାଇକି ମୁଁ ସବୁ ଠିକ୍ କରିକି ଆସିବି